ମୁଁ ଆମ ବଗିଚାରେ ଅନେକଗୁଡ଼ିଏ ଫୁଲଗଛ ଲଗାଇଛି ଯେଉଁଟାକି ଜୁଇ ଜାଇ ଚମ୍ପା ମାଳତୀ ମଲ୍ଲୀ କେତକୀ ମନ୍ଦାର ଟଗର କନିଅର ତ ଏହି ଫୁଲଗୁଡ଼ିକ ମୁଁ ଲଗାଇଛି ତା' ବ୍ୟତୀତ ଆଉ କିଛି ଫଳଗଛ ଲଗାଇଛି ମଧ୍ୟ ଯେଉଁଟାକି ପିଜୁଳି ପଣସ ଆମ୍ବ ଆଉ ଲିଚୁ ଆଉ ବେଲଗଛ ଆଉ ଏହା ବ୍ୟତୀତ ମୁଁ ବ୍ୟବହାର କରିଥାଏ ନିଜ ପାଇଁ ନିଜ ପରିବାର ପାଇଁ ଆଉ ଯାହା ବଳକା ରହିଥାଏ ଫୁଲଗୁଡ଼ିକ ଭଗବାନଙ୍କ ଉପରେ ଚଢ଼ାଇଥାଏ ଆଉ ଭାଗବନଙ୍କ ପୂଜାରେ ଲଗାଇଥାଏ ଯାହା ସେଠାରୁ ବଳିଲା ମୁଁ ବଜାରରେ ବିକ୍ରି କରିଥାଏ ଫଳଗୁଡ଼ିକ ମଧ୍ୟ ଆମ ପରିବାରରେ ଖାଇଥାନ୍ତି ସେ ଫଳଗୁଡ଼ିକ ଖାଇବା ପରେ ଯଦି କିଛି ବଳୁଛି ତାକୁ ମଧ୍ୟ ନେଇ ବଜାରରେ ମୁଁ ବିକ୍ରି କରିଥାଏ